ଆଉ ଯେଉଁ ଆପଣଙ୍କର ବା ଅଟୋ ଅଛି ନା ଆମର ଟିକେ ହଁ ହଁ ଜଣେ ଭାଇ ଆପଣଙ୍କ ନମ୍ବରଟା ଦେଲେ ତ ସେଥିପାଇଁ ମୁଁ ଆପଣଙ୍କୁ କଲ୍ କରିଥିଲେ ମୁଁ ଆଉ ମୋର ଦୁଇ ଜଣ ତିନି ଜଣ ସାଙ୍ଗ ଆମେ ଟିକେ ବୁଲି ଯାଇଥାନ୍ତୁ ଆମର ଅନୁଗୁଳୁ ଅନୁଗୁଳରେ ଯେଉଁ ଅଛି ଯେଉଁ ତିନି ଚାରିଟା ଜାଗା ସେଇଠି ବୁଲିବା ପାଇଁ ଯାଇଥାନ୍ତୁ ତ କେତେ କ'ଣ ଭଡ଼ା କେମିତି କ'ଣ ଲାଗିବ ଯାହାହେଲେ ସେ କୋଡ଼ିଏ କିଲୋମିଟର କୋଡ଼ିଏ କିଲୋମିଟର ଭିତରେ ହଜାର ଟଙ୍କା ନା ଆମେ ତିନି ତିନି ଜଣ ଜମାା ଯାଉଛୁ ବସ୍ରେ ଯିମୁଁ ଖାଲି ଅଟୋର ଅଳ୍ପ ବାଟ ଯିବା ଏତେ ଟଙ୍କା ନା ଟି ଟିକେ କମ୍ କରନ୍ତୁ ହଁ ତେଲ ତ ବହୁତ ରେଟ୍ ହେଲାଣି ତଥାପି ଅଟୋଟାରେ ଜମା ଦଶ କିଲୋମିଟର ଭିତରେ ଆମେ ଗଲେ ହଜାର ଟଙ୍କା ଲାଗିବ ନା ଆମ ଏରିଆରେ ତ ବହୁତ କମ୍ ପଇସା ଲାଗେ ପାଞ୍ଚଶହ ଟଙ୍କା ବି ନୁହେଁ ତୁମେ କ'ଣ ହଜାର ଟଙ୍କା କହିଲଣି ହଁ ଆମେ ଯିବୁ ଆମକୁ ଆମେ ଆମେ ବୁଲାବୁଲି କରିବୁ ଆପଣ ଆମ ସହିତ ବି ରହିବେ ଆଉ ରହିବେ ତ ସେହି ଅନୁସାରେ ଟିକେ କମ୍ କେତେ କରନ୍ତୁ ଯାହା ହେଲେ ଟିକେ ଆଉ ଆମେ ତ ନୂଆ ଆସିଛୁ ବୁଲିବା ପାଇଁ ଆପଣ ଯଦି ଏତେ କହିବେ ହଜାର ଜଣ ଆମେ ତିନି ଜଣ ଶହେଶହ ଦୁଇଶହ ଦୁଇଶହ ଭାଗ ପଇଲେ ବି ଆହୁରି ପଇସା ପଡ଼ିବ ତିନିଶହ ତିନିଶହ ହେବା ତିନିଶହ ହେଲେ ବି ଆହୁରି ପଇସା ପଡ଼ିବ ତ ଆମେ କ'ଣ ଆପଣ ଟିକେ କମ୍ କରାନ୍ତୁ ଟିକେ ସେହି ଛଅଶହ ଭିତରେ ନହେଲେ ରଖନ୍ତୁ କ'ଣ କହୁଛନ୍ତି ଆମେ ପହରଦିନ ଯବୁ ଆଉ ଆପଣଙ୍କୁ ଏହି ନମ୍ବରରେ କଣ୍ଟାକ୍ଟ କରିବୁ ଆଉ ଆପଣ ପିଆ ପିଇ କରି ଗାଡ଼ି ଚଲାନ୍ତିନି ତ ହଁ ନା ସେ ଆମେ ଯାଉଛୁ ତ ଦୁଇ ତିନି ଜଣ ୟାଙ୍କ ତ ସେଥିପାଇଁ ମୁଁ କହିଲି କାଳେ ପିଆପିଇ କରି ଗାଡ଼ି ଚଲାଉଥିବେ ଆଜିକାଲି ତ ଏ ସବୁ ଆକ୍ସିଡେଣ୍ଟ ହେଉଛି ହଁ ଆଉ ଟିକେ କେମିତି କ'ଣ ଟିକେ ରେଟ୍ଟା ଯଦି ଟିକେ ଠିକ୍ କହି ଦିଅନ୍ତେ କି ଏତିକି ଟଙ୍କା ବୋଲି ଆମେ ମୁଁ ସେ ଦୁଇ ଜଣଙ୍କୁ କହି ଦିଅନ୍ତି କି ହଁ ଏତିକି ଟଙ୍କା ନେବେ ବୋଲି ତ କେତେ କ'ଣ ନେବେ ହଜାର ଟଙ୍କା କୁହନ୍ତି ଟିକେ କମାନ୍ତୁ ଛଅଶହ ଟଙ୍କା ଭଳିଆ ରଖାନ୍ତୁ ଟିକେ ହଁ ଦେଖିବା ଆଉ ତମେ ତେଲ ରେଟ୍ ବଢ଼ିଲାଣି ଯେ କିନ୍ତୁ ମାନେ କହୁନ ହଜାର ଟଙ୍କାରୁ କେତେ ଟଙ୍କା ଠିକ୍ ରେଟ୍ଟା କହୁ ନାହାନ୍ତି କେତେ ଟଙ୍କା ନେବେ

ଆଠ ଛଅଶହ ଟଙ୍କା ଭଳିଆ ଟିକେ ନେଲେ ଆମକୁ ଟିକେ ପୋଷନ୍ତା ସାତଶହ ନହେଲେ ଫାଇନାଲ ସାତଶହ ଟଙ୍କା ମୁଁ ଆଉ ଆଉ ଆପଣ ଅଧିକ କୁହନ୍ତୁ ନି ସାତଶହ ଟଙ୍କା ଆଉ ଟଙ୍କାଟେ ପଇସା ଅଧିକ କୁହନ୍ତୁ ନି ସତରେ ବହୁତ ମାନେ ଅଧିକ ଟିକଏ ହେଇ ଯାଉଛି ତ ବେଶୀ ଜଣ ହଁ ଯାଆନ୍ତୁ କିଛି ନୁହେଁ ହଉ ତା'ହେଲେ ହଉ ତା'ହେଲେ ମୁଁ ରଖୁଛି ଆପଣଙ୍କୁ ଜଣାଇବି ଆଉ ପହରଦିନ ତ ଯିବୁ ଆଉ ହଉ